ଯଦି ମୋତେ ଭାରତ୍କେ ମୋ ଫଟୋ ମାଧ୍ୟମରେ ଦେଖାବାକେ ସୁଯୋଗ୍ ମିଲ୍ବା ତାହେଲେ ମୁଇଁ ପୁରୀ ମନ୍ଦିର୍ ଦେଖାବି ପୁରୀ ସେ ଭଗ୍ବାନ୍ ତାପରେ ତାକର୍ ମନ୍ଦିର୍ ତାପରେ ତାକର୍ ଯେଉଁ ସୌନ୍ଦର୍ଯ୍ୟ ଅଛେ ସେଟା ଦେଖାବି ତା ପରେ ସମୁଦ୍ର କୋଣାର୍କ କୋଣାର୍କ ମନ୍ଦିରର ଫଟୋ ତା ପରେ ହେନ୍ତି ଆମର୍ ନାନା ପ୍ରକାର୍ର ଯେନ୍ତିକି ଇଟା ସ୍ଥାନ ଅଛି ଭଗବାନ୍ ମନଙ୍କର୍ ଜାଗା ସେନିକେ ଯାଇକରି ଫଟୋ ଫଟୋ ଉଠେଇକରି ଦେଖେଇ ପାର୍ବି ତାପରେ ମୋର୍ ଆମର୍ ଭାରତ୍ରେ ଆମର୍ ଓଡ଼ିଶାରେ କେତେ ସୌନ୍ଦର୍ଯ୍ୟ ଜାଗାମାନେ ଅଛେ ଭଗ୍ବାନ୍ ମାନଙ୍କର୍ ଜାଗା ଅଛେ ତାପରେ ରାମ୍ ଭଗ୍ବାନ୍ ଗୋଟିଏ ବି ମନ୍ଦିର୍ ତାଙ୍କର ମନ୍ଦିର୍ ଅଛେ ଆମେ ସବୁ ଏଇ କୃଷ୍ଣ ଭଗବାନ୍ର ମନ୍ଦିର୍ ଅଛି ତାପରେ ଆମର୍ ସମୁଦ୍ର ପୂରା ବହୁତ୍ ଜାଗା ଅଛେ ଆମର୍ ଓଡ଼ିଶାରେ ଅଛେ ଆମର୍ ଭାରତ୍ରେ ଧାମ ମାନେ ଅଛେ ଭଗ୍ବାନ୍ଙ୍କର ତାଙ୍କ ମନ୍ଦିର୍ ଅଛେ ତାପରେ ଭଗ୍ବାନ୍ ସେ ଫଟୋମାନେ ତାକର୍ ସେ ଚାରିବାଟେ ଅଛେ ହେନ୍ତି କରି ଦେଖେଇ ପାର୍ମି ଭଗ୍ବାନ୍ କୋଣାର୍କଙ୍କର ତାକର୍ ସମୁଦ୍ର ପାଖେ ସେନେ ଯାଇକରି ଫଟୋ ଦେଖି ହେବା ତାକର୍ ତାକର୍ ମନ୍ଦିର୍ରଟା ଦେଖି ହେବା